ଆମେ ୱାଇଫାଇ ମୋବାଇଲ୍ ଡାଟା ବ୍ୟବହାର କରିଥାଉ କାହିଁକିନା ଆମେ ଅନ୍ଲାଇନ୍ କାମ ହିଁ ଆମର ଏମିତି ଛୋଟିଆ ମୋଟିଆ କାମ ଚାଲିଥାଏ ସେଥିପାଇଁ ଆମେ ଡାଟା ୟୁଜ୍ କରିଥାଉ ଆମେ ଗୋଟିଏ ଦିନରେ ଟୁ ଜିି ବି ଡାଟା ବ୍ୟବହାର କରୁ କରୁ ଆମେ ଆଉ ୱାାଇଫାଇ ବ୍ୟବହାର କରିବାର କାରଣ ଯଦି ଆମ ମୋବାଇଲ୍ର ଡାଟା ଅତିଶୀଘ୍ର ସରିଯାଏ ଆମର କ'ଣ ଅନଲାଇନ୍ କାମଟା ନା କ'ଣ ଏବେ ଯେକୌଣସି ଜିନିଷ ଡାଉନଲୋଡ଼୍ ଫାଉନଲୋଡ଼୍ କରିଥାଏ ଯଦି ଡାଟା ନିୟଣ୍ଟ ହେଇଥାଏ ସେଥିପାଇଁ ଆମେ କାହାର ୱାଇଫାଇ ଡାଟାବି ମାଗିକି ବ୍ୟବହାର କରୁ ଆମେ ଆମର ନେଟୱର୍କ୍ ସମସ୍ୟା ଅଧିକାଂଶ ନେଟୱାର୍କ୍ ବହୁତ ଭଲ ବାଜୁଛି ଜିଓ ଏୟାରଟେଲ୍ବି ବାଜୁଛି ଯେ ତାର ନେଟୱାର୍କ୍ ସମସ୍ୟା ଅନୁଭବ ଟିକେ ରହିଛିି କାହିଁକିନା ଘର ଭିତରେ ପସିଲେ ଏୟାରଟେଲ୍ ନେଟୱାର୍କଟା ଆସୁନାହିଁ ଜିଓ ନେଟୱାର୍କଟା ବହୁତ ଭଲରେ ଆସେ